ଏଇଠି ବସିଛି

ଚାଷ ଫାସରେ ଟିକେ ବ୍ୟସ୍ତ ଚାଷ ଫାସରେ ଟିକେ ବ୍ୟସ୍ତ ରହିଲି ତ ସେଥିପାଇଁ ଭଲ ହେଇନି ପୋକ ଲାଗିଯାଇଛି ଆଉ ତୁମର ହଁ ଦେଇଥିଲୁ କିନ୍ତୁ କାମ କଲାନି

ଆମର ତ ଯେତିକି କାଟି ଆଣିଲୁ ସବୁ ଆମର ଭଲ ସେ ଆମର ହେଇନି ଅଧା ହେଇଛି ହଁ ହଁ ବହୁତ ଅଧିକ ଆ ତୁମ ଆଡ଼େ ତୁମ ଆଡ଼େ ଚାଷ କେମିତି ହେଇଛି

ହଁ ହଁ କହିଥିଲେ ହଁ ଦେବ ଯଦି ତୁମର କ'ଣ ପରିବା କରିଛ ପଠେଇ ଦେବ

ନା ନା

ଆମର ପଚିଶଶହ ତାହେଲେ ତୁମେ ଆମକୁ ଦେବ

ହଉ